ଆମର ଓଡ଼ିଶାରେ ବହୁତ ଲୋକ ଅର୍ଥନି ଅର୍ଥନୈତିକ ଆଉ ସାମାଜିକ ସ୍ତରରେ ବଞ୍ଚିତ ହଉଛନ୍ତି ଯେଉଁମାନେ କି ପାଠ୍ ପଢ଼ି କରି ଚାକରି କର୍ବାର୍ କଥା କି ଚାଷ ବି କର୍ବାର୍ କଥା ସେମାନେ ଗାକେ ଯଦି ଭଲ୍ ମାନେ ବହୁତ ଖରାପ ହେ ଦେଉନେ ସେମାନେ ବି ମାଗିବେ ତାଙ୍କ ଅର୍ଥନୀତିକରେ ଉନ୍ନତି ନି ଆସେ ସେମାନେ ମାଗେ ମାଗେ ହିଁ ଖାଇବେ ବଲେ ସେମାନଙ୍କର ଉନ୍ନତି ନି ହବାର ସେମାନେ ଯଦି ଉନ୍ନତି ନି କରିବେ ବଲେ ଆମର୍ ଦେଶ ବି ଉନ୍ନତି ନ କର୍ବା ଯେନ୍ଟାକି ଖାଦ୍ୟ ବାସଗୃହ କିଛୁ ବିନାଇ ପଅନ୍ ସେମାନ କଲେ ବହୁତ ଇଟ ବହୁତ ଖରାପ ଆମର ସରକାର ଯୋଗେ ଦଉଛନ୍ ମୌଲିକ ନୀତି ଅନୁସାରେ ରହବାରଟା ଖାଇବାରଟା ଆଉ ଘର ଗୋଟେ ଦରକାର ଯେନ୍ତା ହେଲେ ବି ସମସ୍ତଙ୍କୁ ଅର୍ଥନୀତିକ କ୍ଷେତ୍ରରେ ସମସ୍ତେ ବେକାରୀ ବେକାରୀ ହେଇଯାଉଛନ୍ ଦରିଦ୍ର ମାନେ ଅର୍ଥନୈତିକ ଆର୍ ସାମାଜିକ ସ୍ତରରେ ଉନ୍ନତି ନି ହେବାର ତାଙ୍କର ତ ବହୁତ ବହୁତ ସମସ୍ୟାର ସମାଧାନ ହେବାର୍ ଲାଗି ପଡ଼ୁଚେ ଆଦିବାସୀମାନଙ୍କର କଲା ଯେନ୍ମାନେ କି ତାଙ୍କର କଲା ଦେଖବାର୍ ଅଛି ସେମାନେ ଯଦି ନିଆ ଦେଖାବେ ବଲେ ତମେ ସେମାନେ କେନ୍ତାରେ ଉନ୍ନତି କରିବେ ଆମର ଓଡ଼ିଶାରେ ପ୍ରୋତ୍ସାହନ ଯେନ୍ମାନେ କି ନାଚବାର କଥା ଲୁଗା ବୁନବାର୍ କଥା ନିଜ ସବୁ କରବାର୍ କଥା ଏମାନେ ଯଦି ନାଇଁ କରବେ ଯଦି ଭିକ୍ ମାଗଂଲେ ବହୁତ ଭଲ୍ ହେବ ବୋଇଲେ ଆମର୍ ଦେଶ ହିଁ ଉନ୍ନତି ନି ହୁଏ ଆଉ ସେମାନେ ଉନ୍ନତି କରବାର ଚାନ୍ସ୍ ନାଇଁନ ଅର୍ଥନୀତିକ ସ୍ତରରେ କାମ୍ କରବାରଟା ହିଁ ଭଲ କାମ କରି କରି ହିଁ ସବୁ କରବାର୍ କଥା ଉନ୍ନତି କ୍ଷେତ୍ରରେ ଅର୍ଥନୀତି କ୍ଷେତ୍ରରେ ବହୁତ ଲୋକ ପୁରା ଅଭାବ ଅଛେ କି ସେମାନେ ଭିକ୍ ମାରୁ ଭିକ୍ ମାଗୁଛନ୍ ମନ୍ଦିରର ଆଗଡ଼େ ବହୁତ୍ କଷ୍ଟ୍ କରୁଛନ୍ ସେମାନେ